ଦେଖନ୍ତୁ ଆଇନ ସମ୍ବିଧାନ ଇଏରେ ଆମକୁ ଆଇନ ସମ୍ବିଧାନ ଆମର ଡକ୍ଟର ଆମ୍ବେଦକର ତିଆରି କରିଛନ୍ତି ଦେଖନ୍ତୁ ଏବେ ବାଲ୍ୟ ବିବାହ ଗୋଟେ ବାଲ୍ୟ ବିବାହ ଦେଖ ସେ ଝିଅର ବୟସ ହେଇନଥିବ ପୁଅର ବୟସ ହେଇନଥିବ ଏ ବାଲ୍ୟ ବିବାହ ଆଗରେ ଆଗକାଳରେ କରୁଥିଲେ ଏଟାକି ଠିକ୍ ଥିଲା ଏବେ ସେ ଜିନିଷକୁ ଆମେ ସଠିକ୍ ରାସ୍ତାରେ ଆମେ ଆଣିକିନା ଏବେ ଆମେ ଅଠର ବର୍ଷ ଝିଅକୁ ଅଠର ବର୍ଷ ପିଲାକୁ ଏକୋଇଶ ବର୍ଷ ନହେଲେ ଆମେ ସେ ବିବାହକୁ ଆମେ ବିରୋଧ କରୁଛୁ ଏବେ ସରକାର ନିୟମରେ ଆମେ ସେମିତି ହିସାବରେ ଚଳୁଛୁ